ମୋର ପସନ୍ଦିତା ଓଡ଼ିଆ ଶବ୍ଦ ଗୁଡ଼ିକ ହେଲା କର ଖାଇବା ବସିବା ନଇକି ଉଠିବା ଶୋଇବା ସକାଳ ଇତ୍ୟାଦି କାରଣ ଏହି ଶବ୍ଦ ଗୁଡ଼ିକୁ ମୋତେ ଶୁଣିବାକୁ ଭଲ ଲାଗେ ମୋର ପସନ୍ଦିତ ଖଣ୍ଡ ବାକ୍ୟ ହେଉଛି ଉଠେ ଯାଏ ଖାଏ ବସେ ଇତ୍ୟାଦି ମୁଁ ଓଡ଼ିଆର ମୂଳବକ୍ତା ହୋଇ ଗର୍ବିତ କାହିଁକିନା ମୋତେ ଓଡ଼ିଆ ଭାଷା କହିବା ପାଇଁ ଓ ଶୁଣିବା ପାଇଁ ଭଲ ଲାଗେ